ହେଲୋ ଇଟା ନିଶା ହୋଟେଲକେ ଲାଗିଛିି କେଁ ଆଉ ଆମର୍ ପରିବାର ଆମର୍ ସାଙ୍ଗ ସାଥିର୍ ସାଙ୍ଗେ ଯିବାର୍ ଅଛି ତ ସେଥିର୍ ଲାଗି ପଚରୁଛା ବଲେ ସେନ କାଁକାଣା ତିଆରି ହେସି ବହୁତ ଟେଲୁ ଜିମୁ ତ ସେଥି ଲାଗି ପଚାରୁଛେ ବସବାର୍ ଲାଗି ଜାଗା ଅଛେ କି ନାହିଁ ଗାଡ଼ି ରଖ୍ବାର୍ ଲାଗି ଜାଗା ଅଛେ କି ନାହିଁ ସେନ ଆଉ ଯେ ଯେନ୍ଟା ଇଚ୍ଛା ଏବାର୍ କେ ଅଣ୍ଡା ବିରିୟାନୀ ବିରିୟାନି ଚାଟ ଯେନ୍ଟା ଯେ ପସନ୍ଦ କର୍ବାର୍ ସେଇଟା ଅଛି କି ନାଇଁ ଆଜ୍ଞା କେତେବେଳେ ତ ଖୋଲା ରହିସି ଆଉ କେତେବେଳେ ତ ବନ ହେସି ହୋଟେଲ